ଗଣମାଧ୍ୟମ ହେଉଛି ଲୋକମାନଙ୍କ ବିଷୟରେ ଯାହା ସତ୍ୟତା ଅଛି ତାହା ବର୍ଣ୍ଣନା କରିଥାନ୍ତି କିନ୍ତୁ ଗଣମାଧ୍ୟମ ଏମିତି ଜାଗା ଯୋଉଠାରେ କିଛି କହୁଛନ୍ତି ଯୋଉମାନେ ସତ୍ୟତାକୁ ବର୍ଣ୍ଣନା କରିନଥାନ୍ତି ଭଲଭାବରେ ସତ୍ୟତାକୁ ବର୍ଣ୍ଣନା କରିବା ପାଇଁ ଆମକୁ ସେ ଗଣମାଧ୍ୟମରେ ଯୋଉ ଆସିଥାଏ ନ୍ୟୁଜ୍ ସେଥିରେ ଭଲଭାବରେ ଦେଖିବାକୁ ପଡ଼ିବ ଯେ ସେଇଟା ଲାଇଭ୍ ଅଛି ନା ନାହିଁ ଲାଇଭ ନଥିଲେ ସେଟାକୁ ଦେଖିପାରିବନି ବର୍ତ୍ତମାନର ସତ୍ୟତା ହେବାକୁ ଗଲେ କୃଷିମାନଙ୍କୁ ତାଙ୍କର କଥା କହିବା ପାଇଁ ସରକାର ତାଙ୍କ ପାଖାକୁ ଏମିତି କଥା କିନ୍ତୁ ତାହା ଗଣମାଧ୍ୟମେ ଆସୁଛି ଗଣମାଧ୍ୟମ ଏମିତି ଜାଗା ଯୋଉଠାରେ କିଛି ପରି ଲୋକମାନେ ଅଛନ୍ତି ଯୋଉମାନେ ତାଙ୍କର ଭଲଭାବରେ କାର୍ଯ୍ୟକରଣ ନାହାନ୍ତି ଆଉ ସେମାନେ ସେ ଯୋଉ ଖବର ପ୍ରସାରଣ କରିବା ପାଇଁ ଆମ ଯୋଉ ଅଛନ୍ତି ଲୋକମାନେ ସେମାନଙ୍କ ଠାରୁ ଟଙ୍କା ନେଇଥାନ୍ତି କିନ୍ତୁ ଗଣମାଧ୍ୟମରେ ଭଲ ବି ହେଉଥାଏ ଆଉ ଖରାପ ବି ହେଉଥାଏ ଗଣମାଧ୍ୟମରେ କିନ୍ତୁ ଭଲ ଜିନିଷଟେ ରହିଲା ଯୋଉଟା ହେଉଛି କି ଆମ କୃଷକମାନଙ୍କର ସାହାଯ୍ୟ କରିବା ପାଇଁ ଯେମିତିକି ବାଦାମ ଚିନାବାଦାମ ଚାଷ କରିବା ପାଇଁ କ'ଣ ଦରକାର ତାହା ବିଷୟରେ କହିଥାନ୍ତି ଆମ ଅଛନ୍ତି କୃଷକମାନଙ୍କର ସାହାଯ୍ୟ କରିବା ପାଇଁ ଆମ ସାର୍ମାନେ ସାଙ୍ଗମାନଙ୍କ ଦ୍ୱାରା ହିଁ ଆମ କୃଷି ଭାଇମାନେ ବହୁତ ଜିନିଷ ଶିଖି ପାରୁଛନ୍ତି ଆଉ ତାହା କେବଳ ଯୋଉଁମାନଙ୍କ ଘରେ ଟେଲିଭିଜନ ଦୂରଦର୍ଶନ ଅଛି ସେମାନେ ହିଁ ଦେଖିପାରିବେ ଦେଖିପାରିବେ କିନ୍ତୁ ଯେଉଁମାନଙ୍କ ପାଖରେ ଦୂରଦର୍ଶନ ନାହିଁ ସେମାନେ କ'ଣ କରିବେ ତାହା ପାଇଁ ସରକାର କିଛି ଯୋଜନା କରିବା କଥା ଯୋଉଥିରେ ସେମାନେ କୃଷକମାନଙ୍କ ସହିତ ସିଧାସଳଖ ଭାବରେ କଥା ହୋଇପାରିବେ ଆମ ଯୋଉ ଦୂରଦର୍ଶନ ଭାଇମାନେ ଅଛନ୍ତି ତାଙ୍କର କାର୍ଯ୍ୟକ୍ରମ ବହୁ ଭଲଭାବରେ ସୁଚାରୁରୂପେ ପରିଚାଳନା କରନ୍ତି କିନ୍ତୁ ତାହାକୁ ଦେଖିବା ପାଇଁ ଦୂରଦର୍ଶନ ନହେଲେ କେମିତି କରିବେ ସମସ୍ତେ ତାହା ପ୍ରତି ସରକାର ଟିକେ ଧ୍ୟାନ ଦେବା ଉଚିତ ଆଉ ସମସ୍ତ କୃଷି ଭାଇଙ୍କ ଗାଁକୁ ଗୋଟିଏ ଗୋଟିଏ କୃଷି ମିତ୍ର ନହେଲେ କୌଣସି କେମିତି ଯୋଜନା କରିବା ଉଚିତ